ହ୍ୟାଲୋ ହଁ ନମସ୍କାର କାଣା ବୋଲୁଛୁ ସନ୍ତୋଷ ହଁ ରଜ ପାଇଁ ଆଗକୁ ଟିକେ ପନିପରିବା ଚାଷ ଟିକେ କରିବା ହଁ କରିବା ସେହିଟା ହଁ ମୋ ଭାଇ ର ବୋରିଙ୍ଗି ଟିଏ ଅଛି ସେହିଠୁ ପାଇପ ଆଣି ଲଗାଇକି ଚାଷ କରିବା ହଁ ହଁ ହଲ କେମିତି କରିବା ମୋର ତ ଏବେ ଲଙ୍ଗଳ ଭାଙ୍ଗି ଯାଇଛି କେମିତି କ'ଣ କରିବା ମୋ ପାଖରେ ତ କିଛି ନାହିଁ ହଁ ହଁ ମୋ ପାଖରେ ଖଟ ଅଛି ଖଟ ନେଇକି ଦେଇଦେବା ଭଲ ସେ କରିବା ଯେମିତି ରଜ କୁ ଭଲ ବିକ୍ରି ହେବ ଯେମିତି ଭଲ ଆୟ କରି ଘର ଚାଲିବା ପାଇଁ ଦୁଇ ପଇସା ରୋଜଗାର ହେବ ଆଉ କ'ଣ ଯେମିତି ପ୍ରକାର ରୋଗ ଲା ରୋଗ ଲାଗୁଛନ୍ତି ତ ସେମିତି ଫସଲ ବଞ୍ଚାଇବା କଷ୍ଟ କର ମୋର ଭଲ ଜଣେ ବନ୍ଧୁ ଅଛନ୍ତି ଭଲ ମେଡ଼ିସିନ ଦେଉଛନ୍ତି ତାଙ୍କ ଠାରୁ ଆଣିବା ଭଲ ସେ ଦେଖି କିରି ହଁ ମୁଁ ବୁଝୁଛି ହଁ ମୁଁ ତାଙ୍କ ସହିତ କଥା ହୋଇକି ବୁଝିକିରି କହିବି ତତେ ଆଉ ହଁ କେଉଁ କେଉଁ କେଉଁ କେଉଁ ଭଲ ବିହନ ଆଉ କେଉଁ କେଉଁ ଭଲ ବିହନ ଜାଣିଛୁ କି ନାଁ ହଉ ଲୋକ ହଉ ବୁଝିବା ବୁଝିକରି କହିବୁ ଯେମିତି ଜଲ୍ଦି ସେମିତି କରିବା ରଜ କୁ ଯେମିତି ଭଲ ବିକ୍ରି ହେବ ହଉ ସେ ଡ଼ୁରି କରିବାର ଲାଗି କୋଦାଳ କୁଡ଼ି ଅଛି କି ନାହିଁ ତୋ ପାଖରେ ହଁ ହେ ମ ମୋ ପାଖରେ ଗୋଟେ ଯୁଡ଼େ ଅଛି ହେବନି ଆଉ ଗୋଟେ ଯୁଡ଼େ ଆଣିଲେ ଯାଇ ହେବ ହଉ ଠିକ୍ ଅଛି ରଖ ହଉ ରଖ